ମୁଁ ଯେତେବେଳେ ବାହାରକୁ ଯାଏ ମୋ ଗଛର ସବୁ ଦାୟିତ୍ଵ ମୋ ମା'ଙ୍କୁ ଦେଇଥାଏ ମୁଁ ତାଙ୍କୁ ସବୁ ବୁଝାଇଦେଇଥାଏ କେଉଁ ଗଛରେ କେତିକି ପାଣି ଦିଆହେବ କେଉଁ ଗଛରେ ଅଳ୍ପ ପାଣି ଲାଗିବ କେଉଁ ଗଛରେ କମ୍ ପାଣି ଲାଗିବ କେଉଁ ଗଛରେ କେମିତି ଯତ୍ନ ନିଆହେବ କେଉଁ ଗଛଟା କେଉଁଠି ଖରାରେ ରହିବ କେଉଁ ଗଛଟା ଛାଇରେ ରହିବ ସବୁ କଥା ମୁଁ ମା'ଙ୍କୁ ବୁଝେଇଦେଇଥାଏ ଯେହେତୁ ମା'ଙ୍କ ଦେହ ଖରାପ ଥାଏ ସେ ମା' ଅନ୍ୟ କାହା ଦ୍ଵାରା ସେ କାମ ଗୁଡ଼ା କରେଇଦିଅନ୍ତି ସେ ତାଙ୍କୁ ସବୁ ବୁଝେଇଦିଅନ୍ତି ଗଛରେ କେମିତି ପାଣି ଦିଆହେବ ସାର ଦିଆ ହେବ କେଉଁ ଗଛରୁ ଶୁଖିଲା ପତ୍ର କଢ଼ା ହେବ କେଉଁ ଗଛରେ ପୋକ ଲାଗିଛି ସେଇଠି ଔଷଧ ପକା ହେବ ସବୁ ଦାୟୀ ସବୁ ସେ ମା' ବୁଝେଇକି ସବୁ କାମ କରିଦିଅନ୍ତି ଗଛର ସବୁପ୍ରକାର ଯତ୍ନ ମା' ବୁଝନ୍ତି ଆଉ ମୁଁ ଯେତେବେଳେ ଆସେ ଘରୁ ସେ ସବୁପ୍ରକାର ଗଛର ଯତ୍ନ ନେଇଥାନ୍ତି ଆଉ ଗଛକୁ ଭଲ ସୁସ୍ଥ ରଖିଥାନ୍ତି